ହଁ ମୋର ଗୋଟିଏ ଭାଇ ଓ ଆଉ ଜଣେ ଭଉଣୀ ଅଛନ୍ତି ମୋ ଭାଇ ନାଁ ହେଉଛି ସୁଭାଶିଷ ବେହେରା ଭଉଣୀ ନାଁ ହେଉଛି ବିନିତା ବେହେରା ଓ ସେମାନେ ମୋ ଠାରୁ ସବୁ କ୍ଷେତ୍ରରେ ଭିନ୍ନ ଯେମିତିକି ମୋ ଭାଇ ମୋଠୁ ଭଲ ପଢ଼େ ସେ ପ୍ରାଣନାଥ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନର ଛାତ୍ର ଅଟେ ଏବଂ ମୋ ଭଉଣୀ ହେଉଛି ମଧ୍ୟ ଟିକେ ଭଲ ପଢ଼େ ସିଏ ବି ଜଟଣୀ ମହାବିଦ୍ୟାଳୟର ଛାତ୍ରୀ ଅଟେ ସେ ମୋ ଭାଇ ଟିକେ ଦେଖିବାକୁ ମୋଠୁ ମୋଟା ଓ କଳା ଓ ମୋ ଭଉଣୀ ମୋଠୁ ଦେଖିବାକୁ ଟିକେ ପତଳା ଓ ଗୋରା ଏବଂ ବ୍ୟବହାରରେ ହେଉଛି ମୁଁ ମୋ ଭାଇ ହେଉଛୁ ଆମେ ଟିକେ ଶାନ୍ତ ସରଳ କିନ୍ତୁ ମୋ ଭଉଣୀଟା ହେଉଛି ବହୁତ ରାଗି ଚିଡ଼ଚିଡ଼ ପ୍ରକୃତିର ଏହିପରି ଆମେ ସମସ୍ତେ ସମସ୍ତଙ୍କଠାରୁ ଭିନ୍ନ ଅଟୁ